ଏଇ ମୁଁ ଘରେ ବସିଛି ହଁ

ହଁ ଯିବା ଚାଲୁନ

ହଁ ବୁଝୁନ

ହଁ ହଁ

ହଁ ହଁ ବସ୍ ଭଡ଼ା କେତେ କି ବସ୍ ଭଡ଼ା କେତେ

କେତେ ପଇସା ହେବ ମୋତେ କହିବ ହଁ ହଁ

ହଁ

ହଁ ହଁ

ହଉ ବୁଝନ୍ତୁ ହଁ ଭାଇ ରଖୁଛି